ହ୍ୟାଲୋ ହଁ ହଁ ହଁ ହଁ ହଁ କାଣା ଆଜ୍ଞା କହୁନ୍ ବେପାର ତ ଠିକି ହେଇଛି ଆଜ୍ଞା ଆଁ ଆଁ ଆଁ ନାଇଁ ସେଇଟା ତ ଆଜ୍ଞା ମାନେ ସବୁ ଆସିଥିଲେ ଯେ ସବୁ ଲାଇସନ୍ସଫାଇସେନ୍ସ ସବୁ କରାହେଇଛି କରିଦେଇଛୁ ବୋଲି କହିଥିଲେ ଆଉ ଦୋକାନକେ ବି ଆସିଥିଲେ ଆଉ ସବୁ ଦେଖିଥିଲେ ଷ୍ଟାଫ୍ ଆସିଥିଲେ ଷ୍ଟାଫ୍ ସବୁ ଆଉ ଦେଖିକିରି ସବୁ ଚେକ୍ଚୁକା କଲେ ଆଉ ସବୁ ଜିନି ମୋର ମସଲାଫସଲା ଗୁଡ଼ାକ ସବୁ ମୋର ଜିନିଷ ମୋର ପରିବେଶ ଜିନିଷ ସଫା ଜିନିଷ ସବୁ ଦେଖିକିରି ସେମାନେ ବହୁତ ଖୁସି ହେଇଗଲେ ଆଉ ମୋତେ କହିଲେ କି ତୁମେ ଭଲ ଯେନ୍ତା ବନଉଛ ହେନ୍ତା ବନାବ ଆଉ ତୁମର ମାର୍ଜିନ୍ କେନ୍ ହିସାବରେ ବିକିବ କାଣା ସେଇଟା ତୁମର ଉପରେ ନିର୍ଭର ହଏ ବୋଲିକି ସେମାନେ କହିଲେ ଆଉ ସାର୍ଟିଫିକେଟ ତ ଅଛେ କିନ୍ତୁ ଗୁଟେ କଥା ଏଇଟା ଦୁଇ ଚାରି ଦିନ ହେଉଛେ ସାର୍ଟିଫିକେଟଟା ମୋର ଯେନ୍ ଲାଇସେନ୍ସଟା ବନେଇଦେନି ଦୁଇ ଚାରି ଦିନ ହେଉଛେ ମାନେ ତାର୍ ଡେଟ୍ଟା ଗଲାନ ଆଉ ଦୁଇ ଚାରି ଦିନ ଭିତରେ ଫେର୍ ସେ ମୁଇଁ ସେ ଲାଇସେନ୍ସଟା ବନାମି ଫେର ହଁ ରିନ୍ୟୁଆଲ୍ କର୍ମି ହଁ ସବୁ ତ ଦେଉଛୁ ଆମେ ସେଠି ନାଇଁ ଆଜ୍ଞା ନାଇଁ ନାଇଁ ନାଇଁ ଆଜ୍ଞା ମୋର୍ ନାଇଁ ଅଲଗା କେନ୍ତା ଗୋଟେ ଆପଣଙ୍କେ କେନ୍ ଅଲଗା ଖବର ଦେଇଛେ ବୋଧେ ଦେଖୁନା ମୋର ଷ୍ଟୋରରେ ତ ଏନ୍ତା ନାଇଁ ହଁ ହଁ ଯେ ମୋର୍ ଗୋଟେ କଥା ଦେଖନ୍ତୁ ଆଜ୍ଞା କଥା ହଉଚେ ଦେଖନ୍ତୁ ଅଲଗା କେନ ଖାଇକରି ଆସିବି ଆରୁ କଥା ହେଉଛେ ମୋର ଇହାଦେ ମୋର ଦୋକାନରେ ଭଲ୍ ଚାଲୁଛେ ଆଉ ମୋର ବିରିୟାନୀ ବି ଫେମସ୍ ଆଜ୍ଞା ପୁରା ବଲାଙ୍ଗୀର ଭିତରେ ବୋଲେ ଗ୍ରାହକ ବି ବହୁତ ଭିଡ଼ ହଉଛନ୍ ସେଥିଲାଗି କେତେ ଲୋକ ତାର ମାନେ ମୋତେ ଇଏ କରିକିରି ଘୃଣା କରିକି ମୋତେ ରାଗିକରି ସିମିତି ହେନ କରିଛନ୍ ହଉ ସେନ୍ତା ଗୋଟେ ହେଇଥିବା ଦେଖନ୍ତୁ କିନ୍ତୁ ମୋର ମୋର ଯେଉଁ ଦୋକାନ ତ ସେନ୍ତା କିଛି ନାଇଁ ହିଁ ଆରୁ ମୋର ପାଖେ ହେନ୍ତା ଖବର କିଛି ନାଇଁନ ହଁ ହଁ ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ ହଁ ସେ ଗୁଟେ କଥା ଆଜ୍ଞା ଆପଣଙ୍କୁ ରିକୱେଷ୍ଟ କରୁଛେଁ ଟିକିଏ ଶୁଣନ୍ତୁ ଯିଏ ଯଦି କହିଲା ବି ଆପଣ ଯଦି ଜାଣିଛନ୍ ଆଉ ଯଦି ଯେହେତୁ ମୋତେ କମ୍ପ୍ଲେନ୍ କରିକି କହିଲେନ ଆପଣ ଦିନେ ପଳେଇଆସନ୍ ମୋ ରେଷ୍ଟୁରାଣ୍ଟକେ ଦେଖି ଆସୁନ୍ କେନ୍ ପ୍ରକାର ବନା ହେଉଛି କେନ୍ ପ୍ରକାର ଖାଦ୍ୟ କେନ୍ ପ୍ରକାର ଜିନିଷ୍ ଦିଆହେଉଛେ ଟିକେ ଦେଖବେ ତାପରେ ଆପଣ ଜାଣିବେ ଯେ ପ୍ରକୃତ ଘଟ୍ଣା ସତ୍ କି ମିଛ୍ ହଏ ହଉ ହଉ ଠିକ୍ ଅଛି ଆଜ୍ଞା ରଖୁଛି ହାଁ ହଁ